ଜୀବନ କଳା ବିନା ଅନ୍ଧକାରମୟ କାରଣ କଳାକାର ନିଜ କଳା ଜଗତ ଦ୍ଵାରା ନିଜ କଳା ଦ୍ଵାରା ସମସ୍ତଙ୍କୁ ଆକର୍ଷିତ କରିଥାଏ ଏବଂ ଆନନ୍ଦିତ କରିଥାଏ ତେଣୁ କଳା ବିନା ଜୀବନ ଅନ୍ଧକାରମୟ ବୋଲି ଘୋଷଣା କରାଯାଇଛି ଯଦି ଆମେ କହିବା ତା'ହେଲେ କଳାକାର ତାଙ୍କର କଳା ଦ୍ଵାରା ସମାଜକୁ ପରିବର୍ତ୍ତନ କରିବାର ବିଭିନ୍ନ ରାହା ଦେଖାଇଥାନ୍ତି ଏବଂ ସମାଜକୁ ଉନ୍ନତ ରାସ୍ତା ପରିଲକ୍ଷିତ କରାଇଥାନ୍ତି